ଆମ ଗାଁଠାରୁ ବାଉଁଶୁଣି ବହୁତ ଚାର କିଲୋମିଟର୍ ହେବ ଆମେ ସବୁ ଉଦ୍ଦେଶ୍ୟ ଯାଉଁ ଯେ ପଞ୍ଚାୟତ ଆମର ଆଲୁ ନେଇ ଯିମୁ ମୁଁ ସେନ୍କେ ତା'ପରେ ଆମେ ବହୁତ ସହଜ କେନ୍ଦ୍ର ଆଉ ଆଉ ଅନ୍ୟ ସ୍ଥିତିରେ ଆମେ ଯାଉଛୁ ତା'ପରେ ଇଆଡ଼େ ବଙ୍କିଆ ଆମର ବହୁତ ବହୁତ ଭଲ ଦୃଶ୍ୟ ଆମର ପଡ଼ୋଶୀ ଅଛନ୍ତି ଆମର ଲୋକ ପାଖ ଅଛନ୍ତି ତେଣୁ ଆମେ ଯାଆନ୍ତୁ ଯାଇ ଯାଇଚୁଁ ଓଡ଼ାଲ ଓଡ଼ାଲ ଆମ ବହୁତ କମ୍ ରାସ୍ତା ଏକ କିଲୋ ଦୁଇ କିଲୋମିଟର୍ ହବ ସେନ ପଡ଼ୋଶୀ ଆମେ ଯାଆନ୍ତୁ ଆମ ବହୁତ କାମ ଉଦ୍ଦେଶ୍ୟ ଚୁଡ଼ି ଓ କଙ୍ଗନା ଆଉ ଅନ୍ୟ ଅନ୍ୟ ହଉ ସାମାନ କୁୁର୍କୁରି ଚକୋଲେଟ୍ ଆଉ ସ୍ପ୍ରେଡ଼୍ ଘଣିବାକୁ ଯାଆନ୍ତି ଆମ ଗାଁକୁ ବହୁତ ଗ୍ରାମରୁ ଆମ ଗ୍ରାମକୁ ଆସୁଚନ୍ତି ବହୁତ ଅନେକ ଅନେକ ବହୁତ ଲୋକ ପ୍ରାୟ ଗାଡ଼ି ଚଲନାରେ ଯାଉଚନ୍ତି ଗାଡ଼ି ଆଉ ଟ୍ରାକ୍ଟର୍ ଆଉ ବସ୍ ବହୁତ ଚାଲି ଚାଳନ ହେଉଛନ୍ତି ଆମର ନବୀନ ଓଡ଼ିଶା ଲକ୍ଷ୍ମୀ ବସ୍ ଯାଉଛି ଆଉ ତେଣୁ ଆମେ ବୋଲେରୋ ଆଉ ଆଉ ଅନ୍ୟ ଅନ୍ୟ କାର୍ ମାଧ୍ୟମରେ ଆମେ ବସ୍ ମାଧ୍ୟମରେ ମୁଁଶୁିଲ ବିଏମ୍ପୁର୍ ଆଉ ଯାଉଛନ୍ତି ସୁବର୍ଣ୍ଣପୁର ଯାଉଛନ୍ତି ଆମେ ବହୁତ ଆମେ ପଡ଼ୋଶୀମାନକୁ ଆମେ ଚୁଡ଼ି ଅନ୍ୟ ଅନ୍ୟ ଅନ୍ୟାନ୍ୟ କା କାମରେ ଯାଆନ୍ତି ତା'ପରେ ଚିକେନ୍ ଓ ଅନ୍ୟାନ୍ୟ କାମରେ ଯାଆନ୍ତି ଆଉ ବଜାର ଯାଉଛନ୍ତି ଖନ୍ଥା ବଜାର ବଜାରରୁ ଆଣୁଚନ୍ତି କଦିଲୀ ବହୁତ ପନିପରିବା କଦିଲି ପାତଲ୍ଘଟା ବାଇଗନ୍ ତା'ପରେ ଟମାଟୋ ତା'ପରେ ଗୁଆସେମି ବହୁତ ଅନ୍ୟ ଅନ୍ୟ ପନିପରିବା କିନ୍ତୁ ହାଣ୍ଡି ମାଛ ତା'ପରେ ବହୁତ କଦଳୀ ତା'ପରେ ପାତଲଘଟା ତା'ପରେ ତରଭୁଜ ତା'ପରେ ବରା ପକୁଡ଼ି ବହୁତ ଖାଇବାକୁ ଯାଆନ୍ତି ଆମ ବାଲ କଟେଇ ହେଇ ଯିବାକୁ ମଳଶୁ ଯ ବା ଖନ୍ଥା ବା ଅଡ଼ା ଯାଆନ୍ତି ବାଲ କଟେଇହେଇ ତେଣୁ ଆମେ ବହୁତ ବଜାରରେ ବହୁତ ବଜାରରେ ଆମେ ବହୁତ କାମ ଥାଏ ତା'ପରେ ହାଣି ସରେଇ ବହୁତ ପନିପରିବା ଶାଢ଼ୀ ସମଲ୍ପୁରୀ ଶାଢ଼ୀ ପେଣ୍ଟ୍ ସାର୍ଟ୍ ସବୁ ଆମେ ଯାଉଛନ୍ତି ବଜାରକୁ ଯାଇ ଘିନିବାକୁ ଯାଉଛନ୍ତି ଆମେ ବଜାରରୁ ଆଣିଚୁଁ ତା'ପରେ ବରା ପକୁଡ଼ି ଖାଇବାକୁ ଯାଉଛନ୍ତି ମୃଶୁଣ୍ଡି ଆମ ଏକ କିଲୋମିଟର୍ ତିନ୍ କିଲୋମିଟର୍ ହେବ ମରୁଶୁଡିକୁ ଯାଉଚୁ ପକୁଡ଼ି ଖାଇବାକୁ ତା'ପରେ ବହୁତ ଥଣ୍ଡା ମିଳେ ବହୁତ ଯାତ୍ରା ହୁଏ ଆମେ ସେଥିପାଇଁ ବ୍ୟବହାର ହଉଚନ୍ତି ବହୁତ ଗାଁକୁ ପାଖ ଆମ ପାଖ ଗାଁ ହଉଚି ମରୁଶୁଣ୍ ଅଡାଲ ହଉଚି ଆମ ପାଖ ଗାଁ